ଆମ ଭାରତ ବର୍ଷରେ ଥିବା ବହୁତ ଗୁଡ଼ିଏ ଭାଷା ମଧ୍ୟରୁ ଓଡ଼ିଆ ଭାଷା ବହୁତ ସୁନ୍ଦର ଓ ମଧୁର ଅଟେ ଏହା ଏକ ପୁରାତନ ଭାଷା ଅଟେ ମୋର ଏଇ ପୁରାତନ ଭାଷା ଆପଣ ଏଇଠୁ ଭାଇପାରିବେ ଯେ ମାଦଳ ପାଞ୍ଜି ପଞ୍ଚସଖା ଯୁଗଠୁ ଆରମ୍ଭ କରି ଆମ ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଯେଉଁଠାରେ ଆମେ ଚର୍ଚ୍ଚା କରିପାରିବା ଯେ ପଞ୍ଚୁପାଣ୍ଡବ ମାନେ ପାଞ୍ଚଜଣ ଭାଇ ଏବଂ କୌରଵ ଶହେଜଣ ଭ୍ରାତାଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଗଣ୍ଡଗୋଳକୁ ଏକ ଭୟାବହ ରୂପ ଯୁଦ୍ଧରେ ପରିଣତ ହୋଇଥିଲା ଏବଂ ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ ଭଞ୍ଜ ମାଟିରେ ବହୁତ ଗୁଡ଼ିଏ କାବ୍ୟ ଏବଂ ଫକୀରମୋହନ ସେନାପତିଙ୍କ କିଛି କବିତା ମଧ୍ୟ ଏଠାରେ ରହିଛି ଆମେ ବହୁତ କିଛି କହିବାକୁ ଗଲେ ଆମ ଓଡ଼ିଆ ଭାଷାରେ ବହୁତ କିଛି ରଚନା ହୋଇଛି କିନ୍ତୁ ମୁଁ ଆପଣଙ୍କୁ ସାରଳା ଦାସଙ୍କ ଓଡ଼ିଆ ମହାଭାରତ ବିଷୟରେ କିଛି କହିବାକୁ ଯାଉଛି ମହାଭାରତରେ କିଛି ଆଭ୍ୟନ୍ତରୀଣ ଗଣ୍ଡଗୋଳ ଯୋଗୁଁ ଏକ ବିରାଟ ବଡ଼ ଯୁଦ୍ଧର ଆୟୋଜିତ ହୋଇଥିଲା ସେଥିରେ ଶହେ ଭାଇ କୌରବଙ୍କର ଅନ୍ତ ଘଟିଥିଲା ଏବଂ ସତ୍ୟର ଜୟ ଘଟିଥିଲା ଯେଉଁ ପାଞ୍ଚ ଭାଇ ସତ୍ୟର ଯୋଗ ଦେଇଥିଲେ ସେମାନଙ୍କର ବିଜୟ ହୋଇଥିଲା ଏଥିରୁ ଆମେ ଜାଣିପାରିବା ଯେ ସାରଳା ଦାସଙ୍କ ଲିଖିତ ଓଡ଼ିଆ ମହାଭାରତ ଏବଂ ଆମ ଓଡ଼ିଆ ଭାଷା କେତେ ଗଭୀର ଏବଂ ବହୁତ ପୁରାତନ ଅଟେ